ସ୍ୱାସ୍ଥ୍ୟ ସେବାର ଖର୍ଚ୍ଚ ବୃଦ୍ଧି ସମସ୍ୟାର ସମାଧାନ ରାଜ୍ୟ ଯେମିତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଆମ ଓଡ଼ିଶାକୁ ଯୋଗାଇଛି କେତେ ଡେଭ୍ଲପ୍ମେଣ୍ଟ ଲୋକ ସବୁ ମେଡ଼ିକାଲ୍ରୁ କେତେ ସୁବିଧା ପାଉଛନ୍ତି ମେଡ଼ିସିନ୍ ରୋଗୀଙ୍କ ପାଇଁ ଯେମ୍ତି ଯୋଗଉଛି ଆ ଆଗକାଳରେ ଯେମ୍ତି ମୃତ୍ୟୁବରଣ କରୁଥିଲେ ଲୋକମାନେ ଟିବି ସେ ହଇଜା ସେ ବିଭିନ୍ନ ପ୍ରକାର ରୋଗ ବାହାରିକିରି ଯେମ୍ତି ହଉଥିଲା ଏବେ ସରକାର ଯୋଗାଇ ଦଉଛି ଯେ ବିଭିନ୍ନ ପ୍ରକାର ମେଡ଼ିସିନ୍ ଆଉ ବିଭିନ୍ନ ପ୍ରକାର ସବୁ ଯୋଗଉଛି ସେଥିଲାଗି ଆମେ କହିବା ଦ୍ୱାରା ଆଉ ଯେମିତି ବିଭିନ୍ନ ଏବେ ମେଡ଼ିକାଲ୍ ଆଗରୁ ନଥିଲା ଗାଁ ଗଣ୍ଡାରେ ମେଡ଼ିକାଲ୍ ନଥିଲା ନା କିଛି ନଥିଲା ଆଉ ଏବେ ସବୁଆଡ଼େ ମେଡ଼ିକାଲ୍ ଖୋଲା ହେଇଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କଲ୍ୟାଣ ଯେଉଁ ସେଇଟା ଇଏ ହେଇଛି ସେଥିଲାଗି ରୋଗୀମାନଙ୍କୁ ବହୁତ ଇମ୍ପ୍ରୁଭ କରାହେଇଛି ଆଉ ଗରିବ ଲୋକ ବି ବହୁତ ସାହାଯ୍ୟ ପାଇଛନ୍ତି ଆଉ ଗରିବ ଲୋକମାନଙ୍କ ପାଇଁ ବି ଆଗରୁ ଯେମିତି ପଇସା ପତ୍ର ପାଉନଥିଲେ ସେଥିଲାଗି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସକାଶେ ବହୁତ ଉନ୍ନତି ପାଇଛନ୍ତି ଆଉ ଏବେ ବହୁତ ଯେମିତି ଆଗ ଭଳିଆ ଏବେ ନାହିଁ ଆଉ ସବୁ ସମାନେ ଆଉ